ପେଣ୍ଟିଂ ବ୍ରସ ବା ପେଣ୍ଟିଂ ଛୁରୀ ଆମର ପେଣ୍ଟିଂ କରିବା ସମୟରେ ବହୁତ ବ୍ୟବହାର ହୋଇଥାଏ ଯେପରିକି ପେଣ୍ଟିଂ ଛୁରୀ ଚିତ୍ରକୁ ତାର ଆକାର ଦେବାରେ ସାହାଯ୍ୟ କରିଥାଏ ପେଣ୍ଟିଂ ବ୍ରସ ରଙ୍ଗ ଦେବାରେ ସାହାଯ୍ୟ କରିଥାଏ ସେଥିମଧ୍ୟରୁ ପେଣ୍ଟିଂ ବ୍ରସ ଗୁଡ଼ିକ ବହୁତ ଅଳ୍ପ ଦିନରେ ଖତରା ହେଇଯାଇଥାଏ କିନ୍ତୁ ଅଜନ୍ତାର ଅଜନ୍ତା ବ୍ରାଣ୍ଡର ପେଣ୍ଟିଂ ବ୍ରସକୁ ମୋତେ ବହୁତ ପସନ୍ଦ କାରଣ ତାହା ଅଧିକ ଦିନ ଯାଏଁ ଚାଲିଥାଏ ଏବଂ ତାହାର ଛୁରୀଟି ମଧ୍ୟ ବହୁତ ଭଲ ଯାହା ଅଧିକ ସମୟ ଯାଏଁ ଲାଷ୍ଟିଂ କରିଥାଏ ଏହାର ନିଜସ୍ୱ ବ୍ରାଞ୍ଚ ଅଛି ଯେପରିକି ଆକ୍ଵାଲାଇଟ କଲର୍ସ ଅଜନ୍ତା ଇତ୍ୟାଦି ଅନେକ ବ୍ରାଣ୍ଡର ରହିଅଛି ପେଣ୍ଟିଂ ବ୍ରସ ଗୁଡ଼ିକ ପେଣ୍ଟିଂ କରିବା ସମୟରେ ବ୍ୟବହାର କଲେ ଅଧିକ ସମୟ ପାଣିରେ ବୁଡ଼େଇବାକୁ ପଡ଼ିଥାଏ ତେଣୁ ପେଣ୍ଟିଂ ବ୍ରସକୁ ଖରାପ ହେବାରେ ବହୁତ ଅସୁବିଧା ଥାଏ କିନ୍ତୁ ଅଜନ୍ତା ବ୍ରାଣ୍ଡର ପେଣ୍ଟିଂ ବ୍ରସର ଗୁଡ଼ିକ ଏହା ହେବାର ସମ୍ଭାବନା ନଥାଏ